ହ୍ୟାଲୋ ରୋୟାଲ୍ ରେଷ୍ଟୁରାଣ୍ଟ୍ରୁ କହୁଥିଲେ କି ମୁଁ କିଛି ଖାଇବା ଅର୍ଡ଼ର୍ କରିଥିଲି କାଲି ଖାଇବା ଏତେ ଖରାପ କେମିତି ଆସିଲା ବାସି ଆସିଥିଲା ଥଣ୍ଡା ବି ଥିଲା ବାସି ଖାଇବାକୁ ଗରମ କରିକି ଆପଣ ଦେଇଥିଲେ ନା ଏମିତି କ'ଣ କିଏ କାହାକୁ ଦିଏ ଆମେ ଏମିତି ହେଲେ ଖାଇବା କେମିତି ଅର୍ଡ଼ର୍ କରିବୁ ମୁଁ କିଛି ଲୋକଙ୍କୁ ଡାକିଥିଲି ଖାଇବାକୁ ଆପଣଙ୍କ ଖାଇବା ଯୋଗୁଁ ମୋତେ ଅସମ୍ମାନ ହେବାକୁ ପଡ଼ିଲା ଏମିତି ଖାଇବା କେବେ ଦେବେନି କାହାକୁ ସେ ଖାଇବା ଏମିତି ଦେଲେ ଲୋକମାନଙ୍କ ଦେହ ଖରାପ ପଇସାକୁ ପଇସା ନଷ୍ଟ ସବୁ ଖରାପ ପାଞ୍ଚ ପାଞ୍ଚଟା ଆଇଟମ୍ ଅର୍ଡ଼ର୍ କରିଥିଲି ଗୋଟିଏରେ ବି ସ୍ଵାଦ ନାହିଁ ଏମିତି ଖାଇବା କିଏ କ'ଣ କାହାକୁ ଦିଏ ଆପଣ ସେମିତି ଭୁଲ୍ କଲେ ଆମେ କେବେବି ସ୍ଵିଗିରୁ ଅର୍ଡ଼ର୍ କରିବୁନି ଆଉ ଖାଇବା